ହଁ ମୁଇଁ କଲା ପ୍ରଦର୍ଶନୀ ଦେଖ୍ବାକେ ଯାଏସି କାଁ ହେଲେ ବୋଲେ ମୋତେ କଲା ପ୍ରଦର୍ଶନୀ ଦେଖ୍ବାର୍କେ ବହୁତ୍ ଭଲ୍ ଲାଗ୍ସି ଆର୍ ମୁଇଁ ଅନେକ୍ ଜାଗାକେ କଲା ପ୍ରଦର୍ଶନୀ ହେଲା ମୁଇଁ ଦେଖ୍ବାର୍କେ ଯାଏସି